ମୁଁ ମୋ ସଫଳତା ପାଇଁ ଗର୍ବିତ କାରଣ ମୁଁ ଆଜି ଯାଏଁ ପ୍ରଥମ ଠାରୁ ଆରମ୍ଭ କରି ପିଜି ଶେଷ କଲିଣି ଏହା ପରେ ମୁଁ ଚାକିରୀ ପାଇଁ ଆପ୍ଲାଏ କରିବି ଚାକିରୀ କରିକି ମୋ ବାପା ମାଆଙ୍କୁ ମୁଁ ଖୁସିରେ ରଖିବି ମୋ ସଫଳତାର ଚାବିକାଠି ହେଉଛନ୍ତି ମୋ ବାପା ମାଆ କାରଣ ମୁଁ ତାଙ୍କ କଥା ମାନିଛି ଦୁଷ୍ଟାମି କରିନାହିଁ ଠିକ୍ ସମୟରେ ପାଠ ପଢ଼ିଛି ଠିକ୍ ସମୟରେ କୋଚିଙ୍ଗ ମଧ୍ୟ ଯାଇଛି ଠିକ୍ ସମୟରେ ସବୁ ସବୁ ସଫଳ ମାର୍କ ବି ରଖିଛି ତେଣୁ ତାହା ଦ୍ୱାରା ମୁଁ ଗର୍ବିତ ତେଣୁ ମୁଁ ଏହା ପରେ ପାଠ ପଢ଼ି ସାରିଛି ପିଜି କରିକି ନେଟ୍ କ୍ୱାଲିଫାଏ କରିବି ଓ କଲେଜରେ ମୁଁ ଲେକ୍ଚରସିପ୍ କରିବି ବୋଲି ଇଚ୍ଛା କରିଛି